ହ୍ୟାଲୋ ହଁ ଭାଇ ବ୍ରାଇସ୍ ଷ୍ଟାର୍ରେ ଲାଗିଛି କି ଫୋନ୍ ହଁ ମୁଁ ସନ୍ଧ୍ୟାରାଣୀ କହୁଥିଲି ଆଉ ଜାନି ଗୁଡ଼ା ଡେଲିଭରି ପାଇଁ ମଟନ ବିରିୟାନୀ ଡେଲିଭରି ପାଇଁ ମୁଁ ଫୋନ୍ କରିଥିଲି ଆଉ ସରି ସେ ଆଡ୍ରେସଟାକୁ କ୍ୟାନସେଲ୍ କରିଦିଅନ୍ତୁ ମୁଁ ବର୍ତ୍ତମାନ ଏଇଠି ଅଛି ସେମିଳିଗୁଡ଼ା ଅଶିଷ ନଗରକୁ ମୁଁ ପଳାଇ ଆସିଛି ଆଉ ଅଶିଷ ନଗରରେ ଡେଲିଭରି କରିଦେବେ ଯାନି ଗୁଡ଼ା ଅର୍ଡ଼ରଟାକୁ କ୍ୟାନସଲ୍ କରିଦେବେ ଆଉ ମଟନ ବିରିୟାନି ସହିତ ଟିକେ ଗ୍ରେଭି ଟିକେ ଦେଇଥିବେ ଦହି ଦେଇଥିବେ ଟିକେ ଆଉ କୋଲଡ଼ ଡ୍ରିଙ୍କସ୍ ଦୁଇ ବଟଲ୍ କୋଲଡ଼ ଡ୍ରିଙ୍କ୍ସ ପଠାଇବେ ପାମ୍ପଡ଼ ବି ଟିକେ ଏକ୍ସଟ୍ରା ଦେଇଦେଇଥିବେ ଆମ ଝିଅର ପସନ୍ଦ ତ ପାମ୍ପଡ଼ ଆଉ ଟାଇମ୍ ହେଲାଣି ଖାଇବାବେଳା ବି ହେଇଗଲାଣି ଆଉ ଲେଟ୍ କରିବେନି ଆଉ ଶୀଘ୍ର ପହଞ୍ଚାଇ ଦିଅନ୍ତୁ ଫେର ଆସିଲା ପରେ ମୁଁ ପେମେଣ୍ଟଟା ଦେଇଦେବି ହଉ ହେଲେ କେତେବେଳକୁ ଆସିବେ ନଅଟାରେ ହଉ ଠିକ୍ ଅଛି ନଅଟାରେ ଆସନ୍ତୁ ହେଲେ ହଉ ରଖୁଛିି